ଜୀବଜନ୍ତୁଙ୍କ ଯତ୍ନ ନେବା ପାଇଁକା ବହୁତ ପ୍ରାକୃତିକ ଏବଂ ଜୈବିକ ଉପକରଣ ମଧ୍ୟ ବ୍ୟବହାର କରାଯାଉଛିି ଆମ ଘରର ବୟସ୍କ ମା ଲୋକମାନେ ଆମକୁ ବହୁତ ଓ ଉପକରଣ ମଧ୍ୟ ଯୋଗାଇ ଥାନ୍ତି ଏହା ଆମକୁ ବହୁତ ଆବଶ୍ୟକ ଉପକରଣ ଦ୍ୱାରା ଜୀବଜନ୍ତୁଙ୍କ ଯତ୍ନ ନେବାରେ ବହୁତ ସାହାଯ୍ୟ କରିଥାଏ ଏହି ବ୍ୟବହାର ଦ୍ୱାରା ଜୀବଜନ୍ତୁଙ୍କର ଯତ୍ନ ନେବାଟା ଆମକୁ ବହୁତ ଆବଶ୍ୟକତା ପଡ଼ିଥାଏ ଆମର ଘରର ବୟସ୍କ ଲୋକମାନେ ବହୁତ ପାରମ୍ପାରିକ କି ନେଇକି ଆମକୁ ରକ୍ଷଣ ବେକ୍ଷଣ କରାଇ ଦେଇଥାନ୍ତି ଆମ ଘରେ ଆମେ ଗାଈ ଗୋରୁ ରଖିଥାଉ ସେମାନଙ୍କୁ ଯତ୍ନ ଦେଇ ପାଳିଥାଉ ସେହା ସବୁ ଓ ଆମର କାର୍ଯ୍ୟ ବେଉସା ମଧ୍ୟ ଆମକୁ ବହୁତ ଆବଶ୍ୟକତା ପୂରଣ କରିବାକୁ ପଡ଼ିଥାଏ